ଦୁଇ ଫେବୃଆରୀ ଦୁଇହଜାର ଏଗାର ପନ୍ଦର ଏପ୍ରିଲ୍ ଦୁଇହଜାର ତେର କୋଡ଼ିଏ ଜୁନ୍ ଦୁଇହଜାର ଅଠର ବାଇଶି ଜୁଲାଇ ଦୁଇହଜାର କୋଡ଼ିଏ ଅଠେଇଶି ନଭେମ୍ବର୍ ଦୁଇହଜାର ଏକୋଇଶି